ଆମ ଏଠିକାର ଲୋକ କିଛି ମାଛ ଚାଷ ଉପରେ ନିର୍ଭର କରନ୍ତି କାରଣ ଟ୍ରଲର୍ ରେ ଫିସିଂ କରିବା ପାଇଁ ସମୁଦ୍ର ମଧ୍ୟକୁ ଯାଆନ୍ତି ଏବଂ ମାଛ ଧରନ୍ତି ମାଛ ଧରିବା ପିଲା ଦିନର ଅଭ୍ୟାସ କାରଣ ଆମର ପରିବାରର ସମସ୍ତ ଲୋକ ମାଛ ଧରା ଉପରେ ନିର୍ଭର କରନ୍ତି କାରଣ ବୟସ୍କଙ୍କ ଠାରୁ କିଛି ଶିଖିବାର ଅଛି କେମିତି ଯିବା କେମିତି ଜାଲ ଟାଣିବା କେମିତି ମାଛ ଧରିବା ଏବେ ମେସିନ୍ ସାହାଯ୍ୟରେ ଜାଲ ଟଣା ହେଉଛି ଜାଲ ଛାଡ଼ି ଦେଲା ପରେ ମେସିନ୍ ସାହାଯ୍ୟରେ ଜାଲ ଟାଣି ମାଛ ଧରା ଯାଉଛି ଲୁଣି ମାଛକୁ ଧରି ତାକୁ ବରଫ ସାହାଯ୍ୟରେ ବିଭିନ୍ନ ଟ୍ରଲର୍ର ନଚ୍ରେ ଆଣି ଉପରେ ତାକୁ ସୁରକ୍ଷିତ ଭାବରେ ବିକ୍ରି କରାଯାଏ ବିକ୍ରି କରା ହୁଏ ସେଥିରୁ ଆମେ ଯାହା କରା ହୁଏ ଆମ ଘର ଚଳା ହୁଏ ତେଣୁ ମାଛ ଧରିବା ଆମର ପରମ୍ପରା ମାଛ କେମିତି ଧରା ହୁଏ ଆମେ ଆମର ବୟୋଜ୍ୟେଷ୍ଠ ଲୋକଙ୍କଠୁ ଶିଖୁ ଏବଂ ନିଜେ ନିଜେ ସେ କାମ ମଧ୍ୟ କରୁ